ବିଜେଡ଼ି ରାୟଗଡ଼ା ଜିଲ୍ଲାରେ ବିଜେଡ଼ି ଶାସନର ବହୁତ ଗୁଣ୍ଡାଗିରୀ ଚାଲିଛି ଲୋକ ଲୋକମାନ ବି କିଛି ଗରିବ ଲୋକମାନଙ୍କୁ କିଛି ଦେଖା ଶୁଣା କରନ୍ତି ନାହିଁ ମାତ୍ର ଧନି ଧନିକ ଲୋକ ବା ଉଚ୍ଚ ଶ୍ରେଣୀର ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି ଜଣେ ସଚୋଟ ନେତାକୁ କେବେ କେବେ ବିଜେଡ଼ି ନେତା ଉପକୃତ ହେବା ପାଇଁ ଦେଇ ନଥାଏ ରିସେଣ୍ଟ୍ଲି ଡି ଏସ୍ ପି ନେତାକୁ ଡି ଏସ୍ ପି ନେତା ନିଜର ଭଲ କାମ କରି କରିଥିଲେ ମଧ୍ୟ ତାହାକୁ ଜେଲ୍ରେ ପୁରାଇବାକୁ ଡାକ୍ତରଙ୍କୁ ସାହାଯ୍ୟ କରି କରିଛନ୍ତି ବିଜେଡ଼ି ନେତା ପଚିଶି ବର୍ଷ ଶାସନ କରି ବି ବିଜେଡ଼ି କୌଣସି ଗରିବକୁ ପାଖରେ ପହଞ୍ଚି ପାରିନାହି ତେଣୁ ଏଇ ବିଜେଡ଼ି ବିଜେଡ଼ି ସରକାରକୁ ପ୍ରଥମେ ହଟାଇବା ଦରକାର ଅନ୍ୟ ସରକାର ଆସିବା ଦରକାର